ଓଡ଼ିଆ ଭାଷା ଏକ ଐତିହାସିକ ଭାଷା ବହୁତ ପୁରାତନର ପୁରାତନ ଭାଷା ସିଏ ସମୟର ସହିତ ଏହା ଆମର ବିକଶିତ ପାଇଁ ହେଲେ ଓଡ଼ିଶାରେ ସେ ବିକଶିତ ଓଡ଼ିଆ ହିଁ ଓଡ଼ିଆ ଭାଷା କହେ ମୁଁ ଓଡ଼ିଆ ମୋ ଓଡ଼ିଶା ଆମର ଏଇଟା ଗୋଟେ ଭାଷା ଅଛି ବାହାର ଦେଶକୁ ଗଲେ ଯଦି ଆମର କେହି ଓଡ଼ିଶା ବାସୀ ମିଳନ୍ତି ତେବେ ଓଡ଼ିଶାରେ ବା ଓଡ଼ିଆରେ କଥା ହୋଇ ପାରୁ ଯଦି କୌଣସି ଅନ୍ୟ ଦେଶର ଲୋକଙ୍କ ସହିତ କଥା ହେବାକୁ ହେଲେ ଆମେ ଓଡ଼ିଆ କହିଲେ ସେମାନେ କିଛି ବୁଝି ପାରନ୍ତି ନାହିଁ ଆମର ଓଡ଼ିଶାର ଭାଷା ବିକଶିତ ହେଉଛି ଓଡ଼ିଶାରେ ବିବର୍ତ୍ତିତ ହେବାକୁ ହେଉଛି ଆମର କିଛି ଆଧୁନିକ ପିଲାଙ୍କ ପାଇଁ ସେମାନେ କଥା ପଦକେ ଇଙ୍ଗଲିଶ ହିନ୍ଦୀ ଏଇ ଭାଷାର ଉଚ୍ଚାରଣ ପାଇଁ କରିବାରୁ ଆମ ଭାଷା ବିବର୍ତ୍ତିତ ହେଲା